ନମସ୍କାର କେନ କହିଥିଲ

ହିରୋ ହୋଣ୍ଡା ଡିଲକ୍ସ ହେନ୍ତା ହଁ ହିରୋର ଆମେ ରଖୁଛୁ ହିରୋ କମ୍ପାନୀର ସବୁ ବାଇକ୍ ମାନେ ଅଛେ ନୂଆ ମଡ଼େଲ୍ ସେଟା ଆମର ହିରୋର ତ ନାଇଁ ଆସେ ରିସେଣ୍ଟଲି କହୁଥିଲେ କମ୍ପାନୀ ତରଫରୁ ମାସେ ଭିତରେ ପଠାମୁ ବୁଲି ହେଲେ କାଣା ଦରକାର ଥିଲା କାଏଁ ହେନ୍ତା ଆମର ଦେଢ଼ ଲାଖ୍ ଆଡ଼େ ପଡ଼ିଯିବା ଆଉ ହଁ ହଁ ଇନଷ୍ଟଲ୍ମେଣ୍ଟ ଇନଷ୍ଟଲ୍ମେଣ୍ଟ ହେନ୍ତା ଷ୍ଟାର୍ଟିଙ୍ଗ ତ ଆମର ତିରିଶ ଚାଲିଶ ହଜାର ବି ଦେଇ ଦେଲେ ହେଉଛେ ହଁ ହଁ ଆମର ଅଛେ ଦେଖୁନ୍ ଆମର ରିକଭରୀ ଲାଗିନ ଆମର କମ୍ପାନୀରେ ଏକ୍ସଚେଞ୍ଜ ପତର ହେଲା ବେଲେ ଇନସୁରାନ୍ସ ଯଦି ଆପଣ ରେଗୁଲାର୍ ଆପଣ ଯଦି ଭରୁଛନ୍ ହେଲା ତା'ହେଲେ ଆମେ ଆମର ସାହାଯ୍ୟ ଆପଣଙ୍କୁ ଯୋଗାଇ ପାରମୁ ହାଁ ଯଦି ହଁ ଇନଷ୍ଟଲ୍ମେଣ୍ଟ ଯଦି ଠିକ୍ ଟାଇମ୍ରେ ବୁଝାହେଉଛି ତ ଯଦି ନାଇଁ ବୁଝା ହେବାର ତ ସେଟା କିଛି ନାଇଁ କରିପାରୁ ଆଜ୍ଞା ଆମର ସୋନପୁର ବୁଢ଼ାଘାଟ ବୁଢ଼ାଘାଟ ପଡ଼ା ହଁ ବୁଢ଼ାଘାଟ ପଡ଼ା ହନୁମାନ ମନ୍ଦିରଟେ ଅଛି ତା' ଆଗରେ ହଁ ସିଓର୍ ସିଓର୍ ଆଜ୍ଞା ହଁ